କ୍ୟାନ୍ସର୍ ଯଦି ଆରମ୍ଭ ହେଇଥିବ ଫାଷ୍ଟ୍ ଷ୍ଟେଜ୍ ହେଇଥିବ ତାହାନେ ଗୋଟେ ଦୁଇଟା କେମୋ ନେଲେ ଚଳିଯିବ ଯଦି ଲାଷ୍ଟ୍ ଷ୍ଟେଜ୍ ହେଇଯିବ ସେ କେମୋ ନେ ନେବ ବାରମ୍ବାର କେମୋ ନେବ କେମୋ ନେଇକି ବଞ୍ଚିବ ଆଉ ଆଉ କର୍କଟ ରୋଗ କର୍କଟ ରୋ ରୋଗ ତ ହେଉଛି ସେଇ କ୍ୟାନ୍ସର୍ କେନ୍ସର୍ ଆଉ ହୃଦରୋଗ ହୃଦରୋଗ ହାର୍ଟ ରୋଗ ବାହାରିଲା ମାନେ ହାର୍ଟ ଅପରେସନ୍ ହେବା ସାରା ଆଉ ତୁମେ ଟିକିଏ ଯୋ ଯୋଗୁ ଯଦି ନ ଅପରେସନ୍ ନହେବ ଅଳ୍ପ ହେଇଥିବ ଫାଷ୍ଟ୍ ଇଏରେ ଥିବ ତମେ ଯୋଗ କରିବ ପ୍ରାଣାୟମ କରିବ ସେଇଥିରେ କମିବ ଆସ୍ତେ ଆସ୍ତେ ଆଉ